ଗଞ୍ଜାମ ଜିଲ୍ଲାରେ ବୁଗୁଡ଼ା ଗୋଟେ ବୁଗୁଡ଼ା ସହର ଅଛି ଗୋଟେ ସହର ଅଛି ତା'ର ଯାହାର ନାମ ହେଲା ବୁଗୁଡ଼ା ବୁଗୁଡ଼ା ବୁଗୁଡ଼ାରେ ଗୋଟଏ ମନ୍ଦିର ଅଛି ଯେଉଁ ଯାହାକୁ ବୃଦ୍ଧଖୋଲ କୁହାଯାଏ ତା'ର ବୃଦ୍ଧଖୋଲ ହବାର ନାମ ବୃଦ୍ଧଖୋଲ ମନ୍ଦିର ହେବାର ନାମ କାହିଁକି ହେଇଛି ନା ସେଠି ବୃଦ୍ଧମାନେ ଆସିକି ସେଇ ମନ୍ଦିରରେ ତା'ର ପ୍ରଚାର ଆଉ ପ୍ରସାର କରୁଥିଲେ ବୃଦ୍ଧମାନେ ତ ତ ସେଥିପାଇଁ ସେଇ ମନ୍ଦିରର ନାମ ବୃଦ୍ଧଖୋଲ ଦେ ହେଇଛିି ତ ସେଇ ବୃଦ୍ଧଖୋଲ ମନ୍ଦିର ତା'ର ସେଠି ଶିବ ମନ୍ଦିର ବି ଶିବ ପାର୍ବତୀ ବି ପୂଜା ପାଆନ୍ତି ସେ ବହୁତ ଷ୍ଟାଚୁ ମଧ୍ୟ ହେଇଛିି ଶିବ ପାର୍ବତୀ ହନୁମାନ ହାତୀ ତ ବହୁତ ଗୁଡ଼ିଏ ଷ୍ଟାଚୁ ମଧ୍ୟ ସେଠି ହେଇଛି ଦେଖିବା ପାଇଁ ଯେମିତି ସୌନ୍ଦର୍ଯ୍ୟନୀୟ ସୌନ୍ଦର୍ଯ୍ୟୟ ସେମିତି ସିଏ ମଧ୍ୟ ଗୋଟେ ଐତିହାସିକ ସ୍ଥାନ ତ ଗୋଟେ ସିଏ ଐତିହାସିକ ସ୍ଥାନ କ'ଣ କି ଐତିହାସିକ ସ୍ଥାନ ଯାହାକି ଯେହେତୁ ବୃଦ୍ଧ ମାନେ ତା'ର ପ୍ରଚାର ଆଉ ପ୍ରସାର କରିଥିଲେ ତ ସେଥିପାଇଁ ସେ ମଧ୍ୟ ଗୋଟେ ଐତିହାସିକ ସ୍ଥାନ ଆ ମନ୍ଦିର ଦୁର୍ଗ ସଂଗ୍ରହାଳୟ ପ୍ରାକୃତିକ ବିଶିଷ୍ଟ ମଧ୍ୟରୁ ତା'ର ବୃଦ୍ଧଖୋଲ ଝରଣା ତା'ର ତା'ର ଗୋଟେ ଝରଣା ଅଛି ତ ସିଏ ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖାଏ ତ ସେ ସେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆଉ ଆମର ଗଞ୍ଜାମ ଭିତରେ ଆମର ମନ୍ଦିର ଅଛି ବରହମପୁର ପାଖରେ ତାରା ତାରିଣୀ ତ ସିଏ ମଧ୍ୟ ସିଏ ବହୁତ ତାରା ତାରିଣୀ ମନ୍ଦିର ସେ ମଧ୍ୟ ବହୁତ ପରିଚୟର ମନ୍ଦିର ତ ସେଠି ତାରା ଆଉ ତାରିଣୀ ଦୁଇ ଭଉଣୀ ତ ତାରା ତାରିଣୀ ଦୁଇ ଭଉଣୀ ପୂଜା ପାଆନ୍ତି ଆଉ ସେ ବରହମପୁର ପାଖରେ ମାଆ ଭୈରବୀ ମନ୍ଦିର ମଧ୍ୟ ଅଛି ତ ସେଠି ସିଏ ବି ମଧ୍ୟ ଲୋକ ପରିଚୟର ସ୍ଥାନ ତ ମନ୍ଦିର ଆମର ଗଞ୍ଜାମରେ ବହୁତ ଗୁଡ଼ିଏ ମନ୍ଦିର ବି ଅଛି ଆଉ ଦୁର୍ଗ ବି ଅଛି ଐତିହାସିକ ସ୍ଥାନ ମଧ୍ୟ ଅଛି